ନାଁ ମୁଁ କେବେ ହେଲେ କୌଣସି ବାୟୋ ଗ୍ୟାସ୍ ଗଛ ଦେଖିନାହିଁ କିନ୍ତୁ ବାୟୋ ଗ୍ୟାସ୍ ପ୍ଲାଣ୍ଟ ବିଷୟରେ ମୁଁ ଜାଣିଛି ଯାହାକି ୱେଷ୍ଟ ମ୍ୟାଟେରିଆଲ ଯେତେସବୁ ଅଦରକାରୀ ପଦାର୍ଥ ଗଛର ପତ୍ର ହେଉ ଯେକୌଣସି ଅଦରକାରୀ ଜିନିଷ ହେଉ ସେଥିରୁ ଆମେ ଏନର୍ଜୀ ମିଳିଥାଏ ତ ଏହା ଲୋକମାନଙ୍କୁ ବହୁତ ଲୋକମାନଙ୍କ ପାଇଁ ବହୁତ ଉପଯୋଗୀ ଯାହାକି ଅଦରକାରୀ ଜିନିଷରୁ ଆମକୁ ଶକ୍ତି ମିଳିଥାଏ ତାହା ହେଉଛି ଏନର୍ଜୀ ମିଳିପାରିଥାଉଛି ତ ଏହା ଲୋକମାନଙ୍କୁ ବହୁତ କ୍ଷେତ୍ରରେ ସାହାଯ୍ୟ କରିଥାଏ